ମୁଁ ଏଇ ଦଶ ଦିନ ଭିତରେ ବଜାରରୁ ଯାଇକି ଏକ୍ ଶାଢ଼ୀ ଆଣିଥିଲି ସେ ଶାଢ଼ୀର ଦାମ ହେଉଛି ପାଞ୍ଚ ହଜାର ଟଙ୍କା ମୁଁ ଦୁଇ ତିନ ଦିନ ପିନ୍ଧିଛି ସେ ଶାଢ଼ୀରୁ କଲର୍ ଛାଡ଼ିଗଲା ଆରି ସୂତା ବି ବାହାରି ଗଲା ମୁଁ ଜାଣିଥିଲେ ସେ ଶାଢ଼ୀଟାକୁ ଆଣି ନଥାନ୍ତି ପାଞ୍ଚହଜାର ଟଙ୍କା ଦେଇକି ଆଣିଲି ପାଞ୍ଚ ଦିନ ବି ପିନ୍ଧି ପାରଲିନି ମୋର୍ ସ୍ଵାମି ମୋତେ ଗାଳି କରୁଛନ୍ତି କାହିଁ ଲାଗି ଏ ଶାଢ଼ୀଟା ଆଣିଲୁ ମୁଁ ଏନ୍ତା କ୍ଷତି ହେବ ବୋଲି ମୁଁ ଜାଣିନଥିଲି ମୋର ପାଞ୍ଚ ହଜାର ବହୁତ ଲସ୍ ହୋଇଗଲା